ହଁ ମୁଁ ଉଲ୍କା ବର୍ଷା ଦେଖିଛି ଉଲ୍କା ପଡ଼ିବାରେ ବି ମୁଁ ଦେଖିଛି ଆଗରୁ ଲୋକମାନେ କହି ଆସିଛନ୍ତି କି ଉଲ୍କା ପଡ଼ିଲା ବେଳେ ଯେକୌଣସି ଜିନିଷ ମାଗିବେ ଇଏ ସେ ସବୁ ସତ ହୋଇଯିବ କି ଯେକୌଣସି ବି ଜିନିଷ କି ମୋର କୌଣସି ମନସ୍କାମନା ଅଛି ତାକୁ ମାଗିବି କି ସେ ସବୁ ପୂରଣ ହୋଇଯିବ କି କୁହନ୍ତି ଯେ ଉଲ୍କା ପିଣ୍ଡ ପଡ଼ିଲା ବେଳେ ଯେଉଁଠି ବି ଉଲ୍କା ପିଣ୍ଡ ପଡ଼େ ସେ ସବୁ ବହୁତ ବଡ଼ ଗାତ ହୋଇଯାଏ ମାଟି ତଳେ ବହୁତ ଗାତ ହୋଇଥାଏ ମୁଁ ଯେତିକି ସବୁ ଆଗରୁ ସବୁ କୁହନ୍ତି ସେଇ ସବୁ ମୁଁ ସବୁ ଶୁଣିଛି